ନିଶ୍ଚିତ ଭାବେ ଆମ ଏହି ଅଞ୍ଚଳରେ ମତ୍ସ୍ୟଜୀବୀମାନେ ବହୁଳ ସଂଖ୍ୟାରେ ଅଛନ୍ତି କହିଲେ ଅତ୍ୟୁପ୍ତି ହେବ ନାହିଁ ଏମାନେ ନିଶ୍ଚିତ ଆମର ଯାହା କହନ୍ତି ଏ ଧିବର ସମ୍ପ୍ରଦାୟର ମତ୍ସ୍ୟ ମାଛ ଚାଷ ବା ମତ୍ସ୍ୟ ବ୍ୟବସାୟମାନଙ୍କର ମୁଖ୍ୟ ବୃତ୍ତି ଏମାନେ ମଧ୍ୟ ଆମ ଏହି ହିନ୍ଦୁ ସମ୍ପ୍ରଦାୟ ଭିତରେ ରହି ସମସ୍ତ ହିନ୍ଦୁ ପର୍ବପର୍ବାଣୀକି ପାଳନ କରନ୍ତି ଯେମିତିକି ଆମର

କିଛି ସେମାନଙ୍କ ଭିତରେ କୌଣସି ଦ୍ୱନ୍ଦ ବା ଗୋଷ୍ଠୀ କନ୍ଦଳ ନଥାଏ ତେଣୁ ସମସ୍ତ ପର୍ବପର୍ବାଣୀ ସୁଚାରୁ ରୂପେ ସେମାନେ ସମ୍ପାଦିତ କରିଥାନ୍ତି ସରସ୍ଵତୀ ପୂଜା ହଉ ଏକ ଉଚ୍ଚ କୋଟିର ଭାବେ ସେମାନେ ସମସ୍ତେ ଏକତ୍ରିତ ହୁଅନ୍ତି ଗାଁର ସମସ୍ତ ଯୁବଗୋଷ୍ଠୀମାନେ ପାଖାପାଖି ପାଞ୍ଚ ସାତ ଦିନ ଭାବେ ମାଆଙ୍କୁ ସେମାନେ ପୂଜା କରିଥାନ୍ତି ସମସ୍ତ ଯଦିଓ ସେମାନଙ୍କ ଭିତରେ କୌଣସି ଛୋଟ ବଡ଼ ତିକ୍ତତା ଥାଏ ସେସବୁକୁ ଭୁଲିଯାଆନ୍ତି ସମସ୍ତେ ଏକ ମନ ଏକ ପ୍ରାଣ ହୋଇ କେବଳ ସରସ୍ଵତୀ ପୂଜା କାହିଁକି ତା ସହିତ ଗଣେଶ ପୂଜା ହେଉ ଆମର ଜାଗର ମହୋତ୍ସବ ହେଉ ସବୁ ପର୍ବଗୁଡ଼ିକୁ ସେମାନେ ସୁନ୍ଦରତାର ସହ ପାଳନ କରିଥାନ୍ତି ଆଉ ସେମାନଙ୍କ ଜୀବିକା ତ ସେମାନଙ୍କର ଜୀବନ ଜୀବିକା ବୃତ୍ତି ହେଉଛି ସେଇ ମତ୍ସ୍ୟ ବ୍ୟବସାୟ ବା ମାଛ ଚାଷ ସେମାନଙ୍କୁ ମଧ୍ୟ ସରକାରଙ୍କ ତରଫରୁ ସୁବିଧା ସୁଯୋଗ ଦିଆଯାଇଥାଏ ସେମାନେ ସେମାନଙ୍କର ସେଇ ସୁବିଧାର ସଦୁପଯୋଗ କରିଥାନ୍ତି ନିଜ ଜୀବିକା ଜୀବନକୁ ନିଶ୍ଚିତ ଭାବେ ପରିପୂର୍ଣ୍ଣ କରିବା ପାଇଁ ସେମାନେ କୌଣସି ତ୍ରୁଟି ରଖିନଥାନ୍ତି ନିଜ ଭିତରେ କୌଣସି ଦ୍ୱନ୍ଦ ବା ତିକ୍ତତା ନଥାଏ ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ସର୍ବଦା ସବୁ କାମକୁ ସଫଲଳତାର ସଫଳତାର ରୂପ ଦିଅନ୍ତି

ସେମାନଙ୍କୁ ଆମେ ବିଶେଷ ଭାବେ ଧନ୍ୟବାଦ ଏବଂ ସାଧୁବାଦ ଦେବା ଯଦିଓ ସେମାନେ ଜାତିଗତ ଭାବରେ ସେମାନଙ୍କୁ ଟିକେ ନିଜ ସ୍ତରକୁ ନିଆଯାଇଥାଏ ତଥାପି ସେମାନେ ଉଚ୍ଚ କୋଟୀର ସେମାନଙ୍କ ଭିତରେ ବି ମଣିଷ ପଣିଆ ରହିଛି ସେମାନେ ସମସ୍ତେ ସମସ୍ତଙ୍କୁ ସମାନ ଭାବିଲେ ଯେ ସମସ୍ତେ ଯେ କୌଣସି ତ୍ରୁଟି ଥାଆନ୍ତି ଏହା ଭାବିବା ଭୁଲ୍ ସେମାନେ ବି ଜଣେ ଜଣେ ମଣିଷ ସେମାନଙ୍କ ଭିତରେ ମଣିଷତା ଅଛି ପର୍ବପର୍ବାଣୀ ସମୟରେ

ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ସମସ୍ତ ପର୍ବ ଆମ ରାଜ୍ୟ ଓଡ଼ିଶା ତ ଏକ ସଂସ୍କୃତି ସମ୍ପନ୍ନ ରାଜ୍ୟ ଜଗନ୍ନାଥ ସଂସ୍କୃତିର ରାଜ୍ୟ ଜଗନ୍ନାଥ ସଂସ୍କୃତିର ଦେଶ ଆମ ଓଡ଼ିଶା ଏଠି ବାରମାସରେ ତେର ପର୍ବ ପାଳନ ହୋଇଥାଏ ସେଥିମଧ୍ୟରେ ଆମ ଏହି ମତ୍ସ୍ୟଜୀବୀମାନେ ବା ଧୀବର ଜାତିର ବନ୍ଧୁମାନେ ସେଇ ବାର ମାସର ତେର ପର୍ବକୁ ପାଳନ କରିବାରେ କୌଣସି ତ୍ରୁଟି କରିନଥାନ୍ତି ସମସ୍ତ ପର୍ବପର୍ବାଣୀରେ ସମସ୍ତେ ସାମିଲ୍ ହୁଅନ୍ତି କେହି କେହି ବ୍ୟକ୍ତିଗତ ସ୍ତରରେ ଏବଂ ପୁଣି ସାମୂହିକ ସ୍ତରରେ ଯାହା ଯୋଉଁଠି ଆବଶ୍ୟକ ପଡ଼େ ସବୁ ପର୍ବପର୍ବାଣୀକୁ ସୁଚାରୁ ରୂପେ ସୁନ୍ଦର ରୂପେ ସମସ୍ତେ ପାଳନ କରିଥାନ୍ତେ ଏହା ନିଶ୍ଚିତ ଆମ ଅଞ୍ଚଳ ପାଇଁ ଏକ ବଡ଼ ସୁନ୍ଦର ବାର୍ତ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ ସେମାନଙ୍କ ମଧ୍ୟରେ ବି ମଣିଷ ପଣିଆ ଥାଏ ସେମାନଙ୍କ ମଧ୍ୟରେ ଏକତା ଥାଏ ସେମାନଙ୍କ ମଧ୍ୟରେ ଭାଇଚାରା ଥାଏ ତେଣୁ ନିଜ ଜୀବନ ଜୀବିକା ସହ ସେମାନେ ପୁଣି ସେଇ ଏକ ମନ ଏକ ପ୍ରାଣ ହୋଇ ସମସ୍ତ ପର୍ବପର୍ବାଣୀକୁ ସୁନ୍ଦର ରୂପେ ସୁଚାର ରୂପେ ପାଳନ କରିଥାନ୍ତି